ହଁ ମୁଁ ସ୍କୁଲ୍ରେ ଚିତ୍ରାଙ୍କନ ଶିଖିଥିଲି ମୁଁ ଏକ ଭଲ କଲେଜର ନାମ କହିପାରିବି ଯେଉଁଟାକି ଭୁବନେଶ୍ୱର ଆର୍ଟ କଲେଜ ସେଠାରେ ଯେଉଁମାନେ ଚିତ୍ରାଙ୍କନରେ ନିଜ କ୍ୟାରିୟର କରିବାକୁ ଚାଁହୁଛନ୍ତି ସେମାନେ ଯାଇ ଭୁବନେଶ୍ୱର ଆର୍ଟ କଲେଜରେ ଶିଖିପାରିବେ ଯଦି କୌଣସି ଲୋକ ଚାଁହୁଛି ଚିତ୍ରାଙ୍କନକୁ ନିଜ କ୍ୟାରିୟରରେ ତିଆରି କରିବାକୁ ସେମାନେ ଙ୍କ ପାଇଁ ଦୃଢ଼ ଶକ୍ତି ଓ ପରିଶ୍ରମ କରିପାରିବେ ଠିକ୍ ପରିଶ୍ରମ କଲା ମାନେ ଚିତ୍ର ଚିତ୍ରାଙ୍କନରେ ସେମାନେ ବହୁତ ଆଗକୁ ବଢ଼ିପାରିବେ